ହ୍ୟାଲୋ ସାର୍ ମୁଁ ଗୋଟେ କ୍ୟାବ୍ ଦରକାର ଥିଲା କାରଣ ଆମର ଟିକେ ଦାରିଙ୍ଗବାଡ଼ି ବୁଲିବାକୁ ଯିବାର ଅଛି ମୁଁ ସୋନପୁର ଡ଼ିଷ୍ଟ୍ରିକ୍ଟର ପଇଁଚାଳିଶ ନମ୍ବର ପ୍ଲଟ୍ ରହୁଛି ସେଠିକି ଆପଣ କ୍ୟାବ୍ ପଠେଇଦିଅନ୍ତୁ ଆମେ ଦଶ ଜଣ ଯିବୁ ଆପଣ ପାଞ୍ଚ ତାରିଖ ଜୁଲାଇ ମାସରେ କ୍ୟାବ୍ଟି ପଠେଇବେ ଏବଂ ସାତଟା ସୁଦ୍ଧା କ୍ୟାବ୍ ଆମ ଘରେ ଆସି ପହଞ୍ଚି ଯିବା ଦରକାର କାରଣ ଦାରିଙ୍ଗବାଡ଼ି ଆମଠୁ ବହୁତ ଦୂର